ଭାରତର ପ୍ରସିଦ୍ଧ ନୃତ୍ୟ ଶିଳ୍ପୀ କହିଲେ ଆମର ବହୁତ ଅଛନ୍ତି କଳାକାର ଅଛନ୍ତି ଆଉ ସେହି ଭିତରୁ ଆମର ବହୁତ ପ୍ରସିଦ୍ଧ ଆମର ଓଡ଼ିଶୀ ନୃତ୍ୟ ହେଉଛି ଆମର ଯେପରିକି ରହୁଛି ଆମର କଥକ ରହୁଛି ଆଉ ମଣିପୁର ରହୁଛି ଆଉ ଘୁମୁରା ରହୁଛି କୁଚିପଡ଼ି ରହୁଛି ଭାରତନାଟ୍ୟମ ରହୁଛି ଆଉ ଗର୍ବା ରହୁଛି ଇତ୍ୟାଦି ଆମର ବହୁତ ପ୍ରକାର ଆମର ନୃତ୍ୟ ରହୁଛି ଆଉ ମୋତେ ଏହି ନୃତ୍ୟଟି ବି ବହୁତ ଭଲ ଲାଗେ ନୃତ୍ୟ ଦେଖିବା ପାଇଁକା ବହୁତ ଲୋକପ୍ରିୟ ନୃତ୍ୟ ଦେଖିବା ପାଇଁ ଆଉ ସେ ଭିତରୁ ଆମର ପ୍ରସିଦ୍ଧ ନୃତ୍ୟ ଶିଳ୍ପୀ ହେଉଛନ୍ତି ଯେକକି ଆମର ସୋନାଲ ମାନସିଂହ ଅଛନ୍ତି ବିର୍ଜୁ ମଙ୍ଗରାଜ ଅଛନ୍ତି ତାଙ୍କ ବହୁତ ଭଲ ତାଙ୍କର ଆଉ ବାଲା ସରସ୍ଵତୀ ଅଛନ୍ତି ଉଦୟ ଶଙ୍କର ଅଛନ୍ତି ଆଉ ରୁକ୍ମଣୀ ଦେବୀ ଅଛନ୍ତି ଏହିପରି ଆମର ନୃତ୍ୟ ଶିଳ୍ପୀ ସବୁ ଅଛନ୍ତି ଏମାନଙ୍କୁ ସବୁ ବହୁତ ଭଲ ଲାଗେ